ଆଜିକାଲି ଲୋକ ଚାହୁଁଛନ୍ତି ମୁଁ ସଫ୍ଟୱେର୍ ଇଞ୍ଜିନିୟର ହେବି ଡକ୍ଟର ହେବି କି ମିନିଷ୍ଟର ହେବି ହେଲେ ଚାଷ କରିବାକୁ କେହି ବି ଚାହୁଁନାହାନ୍ତି କାହିଁକିନା ଚାଷ କରୁଛି କିଏ କାଦୁଅ ମାଟି ହେଉଛି କିଏ ମୋ ପରିବାର ଜଣେ ଚାଷୀ ଫାର୍ମର ଆମ ପରିବାର ଚାଷୀ କଥା ମୋତେ ବି ଦିନେ ମୁଁ ବି ବିଜିନେସ୍ କରୁଥିଲି ହେଲେ ଦିନେ ସେହି ମାଟି ଦେଖି ମୋତେ ସେହି ମାଟି ସେହି କୃଷି ଦିନେ ମୋ ମନକୁ ବଦଳେଇ ଦେଲା ଚାଷ ହେଉଛି ମଣିଷ ମଣିଷକୁ ସବୁକିଛି ଦିଏ ଆଜି ଯଦି ଆମେ ଚାଷ କରିବା ଖାଇବା କ'ଣ ଆମ ଓଡ଼ିଶାର ଓଡ଼ିଶାରେ ପ୍ରସିଦ୍ଧ ତୈଳବୀଜ ଜାତୀୟ ଯେଉଁଟାକି ସନଫ୍ଲାୱାର୍ ମୁଁ ମୋର ନିଜର ବିଲରେ ଏକା ଏକର୍ ସନ୍ ସନଫ୍ଲାୱାର୍ ସୂର୍ଯ୍ୟମୁଖୀ ଫୁଲ ଚାଷ କରିକି ତୈଳବୀଜ ତୈଳବୀଜ ଜାତୀୟ ଉତ୍ପାଦନ କରୁଛି ସେହିପରି ବାଦାମ ବାଦାମରୁ ବାଦାମ ଚାଷ କରି ବାଦାମ ପେଷି ବାଦାମରୁ ତେଲ ବାହାର କରୁଛି ଚାଷ ହେଉଛି ସବୁକିଛି